ଖୁସି କଥା କହିଲେ ମୋତେ ଯେତେବେଳେ ଆମ ଛୁଆମାନେ ସେ ପାଠ ପଢ଼ନ୍ତି ସେତେବେଳେ ମୋତେ ବହୁତ ଖୁସି ଲାଗେ ଆଉ ସିଏ ପାଠ ପଢ଼ି ଯେତେ ସବୁ ପ୍ରାଇଜ୍ ସବୁ ପାଆନ୍ତି ଯେତେବେଳେ ତାଙ୍କ ସ୍କୁଲରେ ଆନାଉନ୍ସ ହୁଏ କି ଏଇଛୁଆ ଏତିକି ନମ୍ବର ରଖି ଫାଷ୍ଟ ଡିଭିଜନ୍ ପାସ୍ କରିଛି ଏ ସେଇଗୁଡ଼ା ମୋତେ ବହୁତ ଆନନ୍ଦିତ ଅନୁଭବ କରାଏ ଆଉ ମୁଁ ତ ଏମିତି ସିଲେଇ କରିବାକୁ ଭଲ ପାଏ ସିଲେଇରେ ବି ଯେତେବେଳେ ମୋତେ କିଏ ପ୍ରସଂଶା କରେ କି ତୁମେ କରିଥିବା ବ୍ଲାଉଜ୍ ଖଣ୍ଡିକ ବହୁତ ବଢ଼ିଆ ହେଇଛି ବହୁତ ଖୁସି ଲାଗେ ଏବଂ ସିଲେଇ ଜାଣିଛି ଆଉ ମୁଁ ରୋଷେଇ କରେ ଯେତେବେକେ ରୋଷେଇରେ ମୋ ସ୍ୱାମୀ ପ୍ରସଂଶା କରନ୍ତି କି ତରକାରୀଟା ଆଜି ଭଲ ହେଇଛି ସେତେବେଳେ ବି ମୋତେ ବହୁତ ଖୁସି ଲାଗେ ମୋ ଶ୍ୱଶୁର ବି ପ୍ରାୟତଃ କୁହନ୍ତି ବୋହୂମା ଆଜି ଭଲ ଭଜାଟିଏ କରିଛ ଆଉ ଭଲ ତରକାରୀ ହେଇଛି ସେତେବେଳେ ବି ମୋତେ ବହୁତ ଖୁସିଲାଗେ ଆଉ ଶାଶୁ ବି ଯେତେବେଳେ କୁହନ୍ତି କି ତୁମେ ଯା ଭଲ ସିଲେଇ ପକାଉଛ ଭଲ ଝୋଟି ପକାଉଛ କି ଭଲ ଫୁଲ ଗୋଟେ ଆଙ୍କି ଦେଉଛ ଏଇଗୁଡ଼ା ମୋତେ ଟିକିଏ ଭଲ ଖୁସି ଲାଗେ ଆଉ ଶୁଣିଲେ